ଆମ ଅଞ୍ଚଳର ମୁଖ୍ୟ ଖେଳ ହେଉଛି କବାଡ଼ି କବାଡ଼ି ଖେଳ ବହୁତୁ ବୋଲେଁ ବହୁତୁ ଲୋକ ଜାଣିଛନ୍ତି ଆମ ଅଞ୍ଚଳର ଲୋକ ଆଉ କବାଡ଼ି ଖେଳ ଖେଳିବା ସମୟରେ ଆମେ ଦୁଇପଟ ଛଅ ଛଅ ଜଣ ଠିଆ ହେଉ ବାର ଜଣ ହୋଇକି ଖେଳିଥାଉ ଏ ଏପଟରୁ ଜଣେ କବାଡ଼ି ନେଇକି ଆସିଲା ପରେ ସେପଟରୁ ଆଉ ଜଣେ କବାଡ଼ି ନେଇ ଆସି ଆସିଥାଏ ଆଉ ଯେଉଁ ତା'ର ଡ଼େଡ଼୍ ଲାଇନ୍ ବୋଲି ଗାର ଥିବ ସେଇ ଗାରକୁ ଯଦି ପହଞ୍ଚି ପାରୁନାହିଁ ସିଏ ବୋଲେ ସିଏ ଆଉଟ୍ ହୋଇଯାଇଥାଏ ଆଉ ଏପଟରୁ ଯିଏ ଯାଇଥାଏ ସିଏ ବି ଯଦି ଡ଼େଡ଼୍ଲାଇନ୍କୁ ପହଞ୍ଚି ପାରେନାହିଁ ବୋଲେ ସିଏ ଆଉଟ୍ ହୋଇଯାଇଥାଏ ଏପରି ଭାବରେ ଯଦି ଡ଼େଡ଼୍ଲାଇନ୍କୁ ଛୁଇଁବାପାଇଁ ଚେଷ୍ଟାକଲା ସେ ଭିତରେ ସେପଟ ଯୋଉ ଖେଳାଳି ମାନେ ରହୁଛନ୍ତି ସେମାନେ ଯଦି ଧରିଦେବେ ସେ ବାଉଣ୍ଡ୍ରି ତାଙ୍କର ଯେ ଗାର ଭିତରେ ବୋଲ ସେ ଲୋକ ଆଉଟ୍ ହୋଇଯିବ ଆଉ ସିଏ ଆଉ ନେକ୍ସଟ୍କୁ ଆଉ ଯେତେବେଳେ ଖେଳ ସରିଯିବ ଆଉ ଥରେ ନୂଆରେ ଖେଳ ହେବ ସେ ଟାଇମ୍ରେ ସିଏ ମିଶିପାରେ